ଆମେ ତ ଓଡ଼ିଶାର ପୁରୀ ଗ୍ରାମର ଲୋକ ତ ଆମର ପାରମ୍ପରିକ ଖାଦ୍ୟ ହେଉଛି ପୁରୀର ଜଗନ୍ନାଥ ମନ୍ଦିରର ଅବଢ଼ା ଯେଉଁଟାକୁ ଆମେ ବହୁତ ସାରା ଭୋଗ ଯେମିତିକି ଛପନ ଭୋଗ ଛପନ ଭୋଗ ଭିତରେ ଅନ୍ୟତମ ଅବଢ଼ା ଡାଲି କାନିକା ଖିରି ଖଟା ବେସର ସାଧା ବେସର ସାଧା ତରକାରୀ ଶାଗ ପୋଡ଼ ପିଠା ବିଭିନ୍ନ ପ୍ରକାର ପିଠା ଏସବୁ ବହୁତ ସ୍ଵାଦିଷ୍ଟ ଯିଏ ଖାଇଛି ସିଏ ବିଲକୁଲ୍ ବି ଭୁଲି ପାରିନି ଏସବୁ ଭିତରେ ଅନ୍ୟତମ ପୋଡ଼ପିଠା ଆମ ଘରେ ବି ପୋଡ଼ପିଠା ତିଆରି ହୁଏ ମୋ ଜେଜେ ମା' କରୁଥିଲେ ତାଙ୍କ ଠାରୁ ଶିଖି ମୋ ମାମା କରୁଛନ୍ତି

ଖାଇଲେ ଭୁଲି ହେବ ନାହିଁ ବହୁତ ସାରା ପିଠା ବିଭିନ୍ନ ପ୍ରକାର ପିଠା ଚକୁଳି ମଣ୍ଡା ଆରିସା କାକେରା ଏସବୁ ବହୁତ ପ୍ରକାର ଭୋଗ ବହୁତ ପ୍ରକାର ପିଠା ବହୁତ ବହୁତ ସାରା ପର୍ବ ପର୍ବାଣିରେ ସବୁ ପିଠାକୁ କରାଯାଏ ଏହିସବୁ ପିଠା କରିବା ଏବଂ ଖାଇବାରେ ବି ବହୁତ ଭଲ ଲାଗେ ଏହି ସବୁ ପିଠାର

ଏସବୁ ଖାଇଲେ ବିଲକୁଲ୍ ବି ଭୁଲି ହେବ ନାହିଁ ତ ଏସବୁ ଭୋଗ ଭିତରେ